ଆମର ନିକଟରେ ପଢ଼ିଥିବା ପୁସ୍ତକର ନାମ ହେଲା ମହାଭାରତ ମହାଭାରତରେ କେମିତି ଅନ୍ୟାୟକୁ କେମିତି ନ୍ୟାୟ ପକ୍ଷରେ ଆଣିବା ପାଇଁ ସମସ୍ତେ ଚେଷ୍ଟାରତ ଥିଲେ ସେହି ଜିନିଷ ମତେ ବହୁତ ପ୍ରଭାବିତ କଲା